ହାଲୋ ଆଜ୍ଞା ପୁଷ୍ପା ମ୍ୟାଡ଼ାମ୍କେ କେନ୍ଦ୍ରାପଡ଼ାରୁ ବ୍ରହ୍ମପୁର ଯିବାକୁ କେମିତି ଯାଇ ବ୍ରହ୍ମପୁରେ ଆମେ ଯାଇ ପହଞ୍ଚିବୁ ରାସ୍ତା କେମିତି କ'ଣ ଯିବୁ ଗାଡ଼ିରେ ଆପଣ ଟିକିଏ କୁହନ୍ତୁ ହେଉ ବ୍ରହ୍ମପୁରରେ ଯାଇ ଆମେ ପହଞ୍ଚିବୁ ବ୍ରହ୍ମପୁରେ ଯାଇ ପହଞ୍ଚିଲା ପରେ ସେଠି ଖାଇବାକୁ ମିଳିବ ପୁରୀ ଉପମା ପୁରୀ ଉପମା ଖାଇ ଆମେ ଯେଉଁ ଅଟୋରେ ଆମେ ଷ୍ଟେସନକୁ ପୁଣି ଆସିବୁ କେଉଁ ବାଟେ ପହଞ୍ଚିବୁ ଆସିକରି

ଅଟୋରେ ଯାଇ ପହଞ୍ଚିକରି ତାର ହୋଟେଲରେ ଖାଇକରି ପୁଣି ଘରକୁ ଆମେ ରାସ୍ତା ପୁଣି ଆସି ଫେରିବୁ କେତେଟାରେ ଯାଇ ପହଞ୍ଚିବୁ କେତେଟାରେ ଆସି ଆମର ଉପମା ଆଉ ପୁରୀ ଆମେ ଯେଉଁ ଖାଇବୁ ଖାଦ୍ୟ ତାହାର ରେଟ୍ ପୁଣି କେମିତି ଆପଣ କୁହନ୍ତୁ ଟିକିଏ ରେଟ୍ କେତେ ସେ ବି ପରିଷ୍କାର ପରିଚ୍ଛନ୍ନତା ମିଳୁଛି ସେ ଖାଦ୍ୟ ଆମେ ପୁରୀ ଉପମା ପୁରୀ ଖାଇବୁ ତାକୁ ତିଆରି କରିଥିବେ ଯେଉଁମାନେ ଭଲ ପରିଷ୍କାର ପରିଚ୍ଛନ୍ନ ଆମେ ତ ବ୍ରହ୍ମପୁର କଥା ଜାଣିନୁ କେନ୍ଦ୍ରାପଡ଼ା ଲୋକ ଆମକୁ ପୁଣି ସେ ସୁବିଧା ଆମେ କେମିତି ଯାଇ ପହଞ୍ଚି ଭଲରେ ସେମାନେ ସୁସ୍ଥ ଭଲ ପରିଷ୍କାରରେ ତିଆରି ହେଇଥିବ ଆମେ ପୁଣି ତାକୁ ଖାଇବୁ ଆମକୁ ଜଣା ନାହିଁ ଆପଣଙ୍କର ପୁଷ୍ପା ମ୍ୟାଡ଼ାମ୍ ସେଠି ତ ରହିଛନ୍ତି ସେ ଖାଦ୍ୟ ବିଷୟରେ ଜାଣିଛନ୍ତି ଭଲ ତିଆରି ହେଉଛି ସୁସ୍ଥ ପରିଷ୍କାର ପରିଚ୍ଛନ୍ନ ତିଆରି ହେଉଛି କ'ଣ କରୁଛି ଆମେ ଆପଣଙ୍କଠାରୁ ବୁଝିବାକୁ ଚାହୁଁଛୁ ଆମେ ବ୍ରହ୍ମପୁରରେ ଯାଇକରି ଆମର ରବିବାର ତ ଅଛି ଛୁଟିଦିନ ଆମେ ରବିବାର ଦିନ ଯାଇଁକିରି ବ୍ରହ୍ମପୁରରେ ପହଞ୍ଚିବୁ ଆମେ ଏଠୁ ଦଶଟାରେ ବାହାରିବୁ ସେଠି ଯାଇ ଘଣ୍ଟେ କି ଦୁଇ ଘଣ୍ଟା ପରେ ପହଞ୍ଚିବୁ ଆଉ ପହଞ୍ଚିବୁ ଖାଇ ପୁରୀ ଉପମା ଖାଇ ପୁଣି ଘରକୁ ଫେରିବୁ ହେଉ ଆମେ ଆମେ ତ ସବୁ କେନ୍ଦ୍ରାପଡ଼ା ଲୋକ ଆମକୁ ସେ ବିଷୟରେ ଜଣାନାହିଁ ନା ଖାଦ୍ୟ ଭଲ ପରିଷ୍କାର ଆପଣ ଯେଉଁଠି କହୁଛନ୍ତି ଆମେ ଖାଇବୁ ଯେହେତୁ ଘରକୁ ଖାଇକରି ଭଲରେ ଫେରିବୁ ଆଉ ବାଟରେ କେଉଁଠି ଅସୁବିଧା ଯେମିତି ନ ହେବ ଯେମିତି ଆସି ଘରେ ପହଞ୍ଚିବୁ ହେଉ ଆମେ ତ ଆପଣଙ୍କ ଠାରୁ ଶୁଣିଲୁ ଭଲ ଖାଦ୍ୟ ଭଲ ବି ଆମେ ବି ସେଠି ଯାଇ ପହଞ୍ଚିଲୁ ପୁରୀ ଉପମା ଖାଇଲୁ ଆମର ବି ଭଲ ଖାଦ୍ୟ ଆପଣଙ୍କ ଠାରୁ ଜାଣିଲୁ ଭଲ ଖାଦ୍ୟ ବନା ହେଇଛି ଖାଇଲୁ ଆମକୁ ବି ଭଲ ଲାଗିଲା ଆମେ ଖାଇ ସାରିକରି ଆମର ଅଟୋରେ ଆପଣ ଯେଉଁ ଅଟୋରେ ପୁଣି ଯାଇଥିଲୁ ପୁଣି ଆମେ ଘରକୁ ଆସିଲୁ ହେଉ ଆଜ୍ଞା